ଓଡ଼ିଶାର ପ୍ରମୁଖ ମନୋରଞ୍ଜନ କେନ୍ଦ୍ର ହେଉଛି ପୁରୀ ବା ଗୋପାଳପୁର ବନ୍ଦର ଚିଲିକା କାଳିଜାଇ ଏସବୁ ହେଲା ମନୋରଞ୍ଜନ କେନ୍ଦ୍ର ଓ ଧନୀ ଲୋକମାନେ କ୍ଲବ୍ ପବ୍ ଏସବୁ ଯାଇକି ମନୋରଞ୍ଜନ କରନ୍ତି କିନ୍ତୁ କିନ୍ତୁ ମଧ୍ୟସ୍ଥି ପରି ଲୋକମାନେ ସେସବୁ ଯାଇପାରନ୍ତି ନାହିଁ ସେ ଯାଆନ୍ତି ସବୁ ରେସ୍ତୋରାଁ ପାର୍କ ପୁରୀ ଉପକୂଳବର୍ତ୍ତୀ ସମୁଦ୍ରକୁଳ ଏସବୁ ବୁଲି ମନୋରଞ୍ଜନ କରନ୍ତି ପବ୍ ମହଲ ଯାଇ ସପିଙ୍ଗ କରନ୍ତି ସପିଙ୍ଗରୁ ଫେରି କିଛି ପାର୍କ ବୁଲି କେ ପାର୍କ ବୁଲନ୍ତି ଓ ମନୋରଞ୍ଜନ କରି ଘରକୁ ଫେରନ୍ତି ସେଇଠି ମହଲରେ ମହଲରେ କିନ୍ତୁ କିଛି ଫୋଟୋ ଉଠେଇପାରି ସେ ଖୁସି ଅନୁଭବ କରନ୍ତି ଏ ସବୁଥିରେ ସେମାନେ ମନୋରଞ୍ଜନ କରି ଖୁସି ପାଆନ୍ତି କିନ୍ତୁ ଧନୀ ଲୋକମାନେ କ୍ଲବ ପବ୍ ଏସବୁ ଯାଇ ନାଇଟ୍ ପାର୍ଟି ନାଇଟ୍ ପାର୍ଟି କରି ସେ ସବୁଥିରେ ସେମାନେ ଖୁସି ହୁଅନ୍ତି କିନ୍ତୁ ଏସବୁ ଗରିବ ଲୋକମାନେ କରିପାରନ୍ତିନି ସେଥିଯୋଗୁଁ ସେମାନେ ସପିଙ୍ଗ୍ ମଲ୍ ଯାଆନ୍ତି କି ସମୁଦ୍ର କୂଳରେ ଯାଇ କିଛି ସମୟ ବସି ପରିବାର ସହ ମନୋରଞ୍ଜନ କରନ୍ତି କି ଫିଲିମ୍ ହଲ୍ ଯାଇ ମନୋରଞ୍ଜନ କରନ୍ତି ଏସବୁଥିରେ ସେମାନେ ଖୁସି ହୁଅନ୍ତି